ହଁ ଆମ ଘରେ ବିଭିନ୍ନ ପ୍ରକାରର ଗୃହପାଳିତ ପଶୁଗୁଡ଼ିକ ଅଛନ୍ତି ଯେମିତିକି ମୁଁ ଗାଈ ରଖିଛି ଆଉ କୁକୁଡ଼ା ବିଲେଇ କୁକୁର ଛେଳି ଆଦି ବିଭିନ୍ନ ପ୍ରକାର ଶୁଆ ମଧ୍ୟ ରଖିଛି ବିଭିନ୍ନ ପ୍ରକାର ପଶୁଗୁଡ଼ିକ ମୁଁ ରଖିଛି ଆଉ ସେମାନଙ୍କୁ ପଶୁମାନଙ୍କୁ ରଖି ସେମାନଙ୍କର ଯତ୍ନ ନେବାକୁ ମଧ୍ୟ ମୋତେ ଭଲ ଲାଗେ ସେଥିପାଇଁ ମୁଁ ପଶୁମାନଙ୍କୁ ରଖିଛି